ଆମ କନ୍ଧମାଳ ଜିଲ୍ଲାର ଅନେକଗୁଡ଼ିଏ ପରିଦର୍ଶକମାନଙ୍କର ଆକର୍ଷଣୀୟ ସ୍ଥାନ ଅଛି ତ ପୁତୁଡ଼ି ପୁତୁଡ଼ିଝର ପକଡ଼ାଝର ସିଦିଙ୍ଗ ଡ୍ୟାମ୍ ତାରାତାରିଣୀ ନାରାୟଣୀ ମନ୍ଦିର ଏମିତି ବହୁତ କିଛି ଅଛି ତ ସେଗୁଡ଼ାକ ମାନେ ଦେଖିବାକୁ ବି ସୁନ୍ଦର ଆହୁରି ଦର୍ଶକମାନେ ବି ସେଠୁ ଯାଇକି ବହୁତ ମଜା ନେଇଥାନ୍ତି ଆହୁରି ସେଠି ବି ପାର୍କ ବିଜୁ ପଟ୍ଟନାୟକ ପାର୍କ ସାଇନ୍ସ ପାର୍କ ନାରାୟଣୀ ପାର୍କ ବହୁତଗୁଡ଼ିଏ ସୁନ୍ଦର ସୁନ୍ଦର ସ୍ଥାନ ଅଛି ତ ସେଠିକି ବି ଲୋକମାନେ ଯାଇଥାନ୍ତି ବୁଲିବାକୁ ଆଉ ସେଠି ଲୋକମାନଙ୍କର ସୁବିଧା ପାଇଁ ସବୁ ସୁବିଧା ଅଛି ତ ଖାଇବା ପିଇବା ସବୁ ସୁବିଧା ହୋଇଥାଏ ସେଠି ଆଉ ଟିକେଟ କରିକି ଲୋକମାନେ ଯାଇଥାନ୍ତି ଦେଖିବାକୁ ଆଉ ଏ ପୁତୁଡ଼ିର ଯେଉଁ ଜଳପ୍ରପାତ ଅଛି ପକଡ଼ାଝର ଜଳ ଜଳପ୍ରପାତ ଅଛି ତ ସେଠିକି ବି ବହୁତ ଲୋକ ଯାଇଥାନ୍ତି ଆଉ ନ୍ୟୁ ଇୟରରେ ବି ନ୍ୟୁ ଇୟରରେ ବି ବହୁତ ଜନଗହଳି ହୋଇଥାଏ ତ ସେହି ସ୍ଥାନଗୁଡ଼ିକ ନ୍ୟୁ ଇୟରରେ ବି ବହୁତ ଲୋକ ଯାଇଥାନ୍ତି ଭୋଜି କରିକି ସେଠି ମଜାମସ୍ତି କରିକି ଆସିଥାନ୍ତି ତ କନ୍ଧମାଳରୁ ଦେଖିବାକୁ ଗଲେ ବହୁତ ଦର୍ଶନୀୟସ୍ଥାନ ଅଛି ତ ବଲସକୁମ୍ପାର ବରାଳ ଦେବୀ ମନ୍ଦିର ପ୍ରସିଦ୍ଧ ଆମ କନ୍ଧମାଳ ଡିଷ୍ଟ୍ରିକ୍ଟ କନ୍ଧମାଳ ଡିଷ୍ଟ୍ରିକ୍ଟର ପ୍ରସିଦ୍ଧ ମନ୍ଦିର ବରାଳ ଦେବୀ ମନ୍ଦିର ତ ସେଠିକୁ ବି ପ୍ରତ୍ୟେକ ବର୍ଷ ଦଶହରା ପୂଜାରେ ଦଶହରା ହୁଏ ଆହୁରି ମାଆଙ୍କର କାର୍ଯ୍ୟ ବି ଭଲସେ ହୋଇଥାଏ ଆଉ ବହୁତ ପର୍ଯ୍ୟଟକ ବି ଯାଇଥାନ୍ତି ସେଠିକୁ